ମୁଁ ମୋ ଜୀବନର ଗୋଟିଏ ଖୁସିର ମୁହୂର୍ତ୍ତ ଏବେ ମନେ ପକାଉଛି କଟକରେ ହଷ୍ଟେଲରେ ରହି ପଢ଼ୁଥିବା ବେଳେ ରାତି ଦଶଟାରେ ମୋର ସାଙ୍ଗମାନେ ଧଳା ଲୁଗା ଘୋଡ଼ାଇ ହୋଇ ଗଛ ଉପରେ ବସିଥିଲେ ଏବଂ ଆମେ ଯେତେବେଳେ ବାହାରକୁ ଉଠୁ ଦେଖୁତ ଗଛ ଉପରେ ଧଳା ଲୁଗା ଘୋଡ଼ା ହୋଇ କ'ଣ ଗୋଟିଏ ବସିଛି ଆମେ ଭୂତ ଭାବି ବହୁତ ଜୋରରେ ଡରିଗଲୁ ଏବଂ କିଛି ସମୟ ପରେ ଦେଖିଲୁ ସେଇଠି ସେ ଭୂତ ନାହିଁ ଦେଖୁ ଦେଖୁ ସେହି ସାଙ୍ଗମାନେ ପଛ ପଟେ ବୁଲି ଆସି ଦେଖି ଲୁଗା ଖୋଲି ହୋଇ ହଷ୍ଟେଲ ଭିତରେ ପଶିଲେ ଏବଂ ଆମକୁ ଏହା ବହୁତ ହସ ଲାଗିଲା